ହ୍ୟାଲୋ

ଆଘରୁ କେଭେ ପିଟୁଥିଲେ କି ଏଭେ ଆଘର୍ ଲେଖେ ବର୍ଷରୁ ପିଟୁଥିଲେ କି ଏଭେ ପିଟୁଛନ୍ ଯେ ଆଘନୁ କାହାହେ କହିଛ କି ଇଟା ଫାର୍ଷ୍ଟ ମତେ ଆଘନୁ ଜଣେଇ ଦେଉଛ ବେଲେ ସେ ପୋଲିସ୍କେ ଟିକେ ନି ନାଁ ଲେଖେଇଥିତ ଆରେଷ୍ଟ୍ କରିଥିତେ ହଁ ବେଲେ ମୁଁ କାଲି ଯାଉଛି ସେ ନା ତମ ହଜ୍ବେଣ୍ଡକୁ ଡ଼ାକିବି ଆଉ ତୁମେ ଦୁଇଜଣ ବସିଥିବେ ସାଙ୍ଗରେ ଆଉ ମୁଁ କହିବି ସବୁ ହଁ ଆଗରୁ ଆଗରୁ ପିଟୁଥିଲେ ଆଉ ଆଗରୁ ଯେ ମଦ ପିଉଥିଲେ କାଏଁ ହଁ ପୋଲିସ୍ ଆଉ ପୋଲିସ୍ ଷ୍ଟେସନ୍ରେ ଯାଇ ନାଁ ଦେଇଦେବେ ହଁ ହଁ ମୁଁ କାଲି ଯିବି ଆଉ ତମ ହଜ୍ବେଣ୍ଡ ଆଉ ତୁମେ ବି ଥିବ ସେତାକୁ ମୁଁ କହେବି କାହେଁର୍ ଲାଗି ଏତେ ମାଡ଼ ଦେଉଛ ମଦ ପିଇକରି ଆସିକିରି ସାଙ୍ଗସାଥି ମିଶିକରି ବୋଲିକିରି ମୁଁ କାଲି ଯିବି ଆଉ କାଲି ସବୁ କହିବି

ହଁ ହଁ ମୁଁ କାଲି ହଁ ମୁଁ କାଲି ଯିବି ହଁ ମୁଁ କାଲି ଯିବି ଆଉ ହେନ ବସିକିରି ତମ ହଜ୍ବେଣ୍ଡ ବି ଥିବ ତୁମେ ବି ଥିବ ଆଉ କହିବି ମୁଁ ସବୁ ଆଉ ସେ ତମ ହଜ୍ବେଣ୍ଡକୁ ବି ବୁଝାବି କେଁ ହେଲା ଯେ ମାଡ଼ ଲାଗୁଛ ପିଟିକରି ବୋଲି କହେବି ହଁ ଠିକ୍ ଅଛେ ହଁ ରଖୁଛେ ଠିକ୍ ଅଛେ